ହ୍ୟାଲୋ ସାର୍ କ୍ୟାବ ଡ୍ରାଇଭର ଆପଣ କେଉଁଠି ଅଛନ୍ତି ଏବେ ଯାଇ ପହଞ୍ଚିନାହାଁନ୍ତି ଆମେ ଅପେକ୍ଷା କରିଛୁ ଆପଣଙ୍କୁ କେତେ ଟାଇମରୁ ହଁ ଆପଣ ସେଇଠି କୁଆଡ଼େ ସାର୍ ଆମେ ତ ଏଇଠି ଆପଣଙ୍କୁ ଅପେକ୍ଷା କରୁଛୁ କେତେ ସମୟ ହେଲାଣି ଆପଣଙ୍କ ଅପେକ୍ଷାରେ ଅଛୁ ଆସିଲେ ଆମେ ଯିବୁ ସେପଟେ ବୁଲି ତୁମେ କୁଆଡ଼ୁ କୁଆଡ଼ୁ ପଳଉଛ ସାର୍ ଆପଣ ତ ମୁଁ ତ କହିଥିଲି ନା ଆପଣଙ୍କୁ ସେ ଦୋକାନ ପାଖେ ରହିବେ ଆଶିଷ ଦୋକାନ ପାଖରେ ଆପଣ ଏବେ କେଉଁଠି ଅଛନ୍ତି ସାର୍ ତମେ ସେଇ ଦୋକାନ ସେଇଟା ମୁଁ ତ ଆଡ୍ରେସ୍ ଦେଇନି ସେଇଟା ଭୁଲ ରଙ୍ଗ ଆନସର ମୁଁ ସେଇଥିପାଇଁ ଫୋନ କରି ଆପଣଙ୍କୁ ଜଣେଇଲି ସେଇଟା ରଙ୍ଗ ସେଇଟା ରଙ୍ଗ ଆଡ୍ରେସ୍ ଏପଟେ ଆସନ୍ତୁ ସାର୍ ଆଶିଷ ସପ୍ ଦୋକାନ ପାଖକୁ ଆସନ୍ତୁ ସାର୍ ସେଇଠି ମୁଁ ଠିଆ ହେଇଛି କେତେ ଟାଇମରୁ ଅପେକ୍ଷା କରିଛି ମୁଁ ଆପଣଙ୍କୁ ତମେ ଇଆଡ଼େ ସିଆଡ଼େ ଆଡ୍ରେସରେ ପଳେଇ ଯାଉଛ ତମ ଭୁଲ ନା ସାର୍ ସେଇଟା ଆମର ଟାଇମ ୱେଷ୍ଟ ହଉଛି ଆମେ ଅର୍ଡ଼ର କରିଛୁ ଆପଣଙ୍କୁ ଯିବା ପାଇଁ ଆପଣ ଏତେ ଲେଟ୍ କରୁଛନ୍ତି ସାର୍ ହଁ ଠିକ୍ ଅଛି ସେଇ ଆଡ୍ରେସରେ ଆସ ପଳେଇ ଆସ ଆଶିଷ ସପକୁ ହଁ ଟିକେ ଜଲଦି ପଳେଇ ଆସନ୍ତୁ ସାର୍ ନା ଆମେ ବି ଇଆଡ଼େ ସିଆଡ଼େ ଯିବାର ଅଛି ବୁଲିବାର ଅଛି ନା ହଁ ଥ୍ୟାଙ୍କ ୟୁ ଜଲଦି ଆସ ଟିକେ ଆ ଜାଣିପାରୁ ନାହିଁ ଆଶିଷ ସପ୍ କଉଛି ସମ ବାହାରେ ମୁଁ ଠିଆ ହେଇଥିବି ଠିଆ ହେଇଥିବି ଆସ ତୁମେ ହୁଁ ଦୋକାନ ଫ୍ରଣ୍ଟରେ ଠିଆ ହେଇଛି ମୁଁ